ଆପଣ ମୁନ୍ଲାଇଟ୍ ରେଷ୍ଟୋରାଣ୍ଟର ମ୍ୟାନେଜର୍ କହୁଛନ୍ତି କି ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଥିଲି ନାନ୍ ତାହାର ଟେଷ୍ଟ ବହୁତ ଭଲ ଥିଲା ଆହୁରି ଭଲ ମଧ୍ୟ ହେଇ ପାରିଥାନ୍ତା କିନ୍ତୁ ମୁଁ ତା'ର ରେଟିଙ୍ଗ୍ କୁ ଭଏସ୍ ରେକର୍ଡ଼ ମାଧ୍ୟମରେ ଆପଣଙ୍କ ୱେବ୍ସାଇଡ଼କୁ ପଠେଇବାର କୌଣସି କୌଣସି ବ୍ୟବସ୍ତା ଅଛି କି ଯଦି ନାହିଁ ତାହେଲେ ମୁଁ ଆପଣଙ୍କୁ ନର୍ମାଲ୍ ରେଟିଙ୍ଗ୍ ପଠାଇଦେଉଛି